ହ୍ୟାଲୋ ମୁଁ ଲକି କହୁଥିଲି ଆମ ଗ୍ରାମ ପାଖରେ ଏକ ଯାଗା ଅଛି ମଣିନାଗ ମନ୍ଦିର ସେଠିକି ଯିବାପାଇଁ କେତେ କ'ଣ ଭଡ଼ା ରହିବ ଆମେ ଚାରି ଜଣ ଯିବୁ କେତେ ଭଡ଼ା ରହିବ ଆମେ ଛଅ ଜଣ ଯିବୁ କେତେ କ'ଣ ଭଡ଼ା ରହିବ ଟିକେ କୁହନ୍ତୁ